ସୋମନାଥ ସାର୍ କହୁଥିଲେ କି ଆଜ୍ଞା ଆପଣ ଗୀତ ଆଉ ନୃତ୍ୟ ଶିଖଉଛନ୍ତି ଓ ହୋ ମୁଁ ଆପଣଙ୍କର ଏଇଠୁ ଆମର ଜଟଣୀ ଆପଣଙ୍କର ଅଛି ଆଜ୍ଞା ଆଜ୍ଞା ମୋର ଆମର ଗୋଟେ ପୁଅ ଝିଅ ଦୁଇ ଜଣ ମୁଁ ଦେଖିଲି ଯେ ଛୋଟ ବେଳୁ ଇଏ ଭଲ ପୁଅଟା ମୋର ଭଲ ନାଚୁଛି ଆଉ ଝିଅଟା ମୋର ଭଲ ଗୀତ ବଲୁଛି ଆଉ ମୁଁ ଚାହୁଁଛି ଯେ ଟିକିଏ ଆମ ସହିତ ଆପଣଙ୍କ ନୃତ୍ୟ ସ୍କୁଲ୍କୁ ଗଲେ ଟିକିଏ ଅଧିକ ଆଉ ଟିକିଏ ଶିଖିପାରନ୍ତା ଝିଅ ନାଁ ହେଲା ସୋନାଲି ଦାସ ଆଉ ପୁଅ ନାଁ ହେଲା ମୋର ରାହୁଲ ଦାସ ରାହୁଲ ଦାସ ଆଜ୍ଞା ହଉ ଠିକ୍ଅଛି ମୁଁ ତାହେଲେ ଆପଣଙ୍କ ପ୍ରତି ମୁ ଭି ସାଙ୍ଗମାନଙ୍କୁ ଠୁ ପଚାରୁଥିଲି ଯେ କେଉଁଠୁ ଆମ ପୁଅ ଝିଅ ଝିଅ ଟା ଭଲ ନାଚୁଛି ଆଉ ଜଣେ ଭଲ ଗୀତ ବଲୁଛି କେଉଁଟିକି ଛାଡ଼ିଲେ ହେବ ସେ ଆପଣଙ୍କ ନାଁ ହିଁ କହିଲେ କହିଲେ ଏଇଠି ଜଟଣୀରେ ଭଲ ଅଛନ୍ତି ଗୋଟେ ଆମର ଗୁରୁ ଅଛନ୍ତି ଆଉ ତାଙ୍କ ପାଖକୁ ପଠା ମୁଁ ସେଥିପାଇଁ ତାଙ୍କଠୁ ଫୋନ ଆଣିକି ଫୋନ ନମ୍ବର ଟା ଆଣିକି ଆପଣଙ୍କୁ ଫୋନ କରିଛି ଆଜ୍ଞା ଆମେ ଶୁଣିଲେ ଆପଣଙ୍କ ଯେଉଁ ସ୍କୁଲ ଅଛି ସବୁ କଣ କଣ ସବୁ ଆମ ଗୀତ ସବୁ ନାଚିବା ପାଇଁ ଆଉ ଆମ ସବୁ କଣ କଣ ଇଂଷ୍ଟ୍ରୁମେଣ୍ଟ କଣ ସବୁ ରଖିଛନ୍ତି ଆଉ ଆପଣ କଣ କେତେ ଟଙ୍କା ସବୁ ନେଉଛନ୍ତି ହଁ ହଉ ହଁ କାହିଁକି ନା ଆମର ଏବେ ରଜରେ ଆମର ବରୁଣୀରେ ଗୋଟେ ବରୁଣୀ ମହୋତ୍ସବ ହେଉଛି ଆମର ରଜ ପାଇଁକା ଆଉ ତାହେଲେ ଆମର ଯେଉଁ ଟିଭିରେ ଯେଗୁଡ଼ା ସବୁ ଆମର ଚାଲିଛି ସେ କେମିତିଆ କଣ ହେଉଛି ହଉ ତାହେଲେ ଠିକ୍ଅଛି ମୁଁ ମୋ ପିଲା ଦୁଇ ଜଣଙ୍କୁ ଆପଣଙ୍କୁ ପଠେଇବି ଆଉ